ନିଶ୍ଚିତ ଭାବରେ ଆମର ଓଡ଼ିଶାରେ ବିଭିନ୍ନ ସ୍ଥାନରେ ଚାଷ କରାଯାଉଛି ବିଭିନ୍ନ ଚାଷ ଗୁଡ଼ିକ ହେଉଛି କିନ୍ତୁ ଦୁଃଖର ବିଷୟ ଆଉ ସେଥିପାଇଁ ବୋଲିକି ଆଜି ଆମମାନେ ଅନେକ ସୁବିଧା ସୁଯୋଗ ଚାଷୀମାନେ ପାଇବା କଥା କିନ୍ତୁ ସେମାନେ ପାଇ ପାରୁନାହାନ୍ତି ଆଉ ଏ ପ୍ରକାର ଅନେକ ଜମି ଗୁଡ଼ିକ ରହିଅଛି ଆଉ ବିଶେଷ କରି ସେଥିପାଇଁ ଆମମାନଙ୍କର ସରକାର ଆଉ ଦାୟୀ ଅଟେ ଆଉ ଯୋଉଁ ଚାଷୀ ଭାଇମାନେ ରହିଅଛନ୍ତି ସେମାନଙ୍କୁ ବିଶେଷ କରି ଆଉ ଜଳ ଯୋଗାାଇ ଜଳ ଯୋଗାଣ କଲେ ସେମାନେ ବା ଆମର ରାଜ୍ୟ ଅଧିକ ଉପକୃତ ହବ ବୋଲି ମୁଁ ଆଉ ମନେ କରେ ତେଣୁକରି ଯେଉଁ ଜମି ଗୁଡ଼ିକ ଖାଲି ପଡ଼ିକି ରହିଅଛି ତାହା ଆଉ ଅନେକ ପରିମାଣରେ ସେ ଚାଷ ମଧ୍ୟ ହେବାର ବହୁତ ସମ୍ଭାବନା ରହିଅଛି ଏବଂ ନିଶ୍ଚିତ ଭାବରେ ଆମେମାନେ ଆ ଉପକୃତ ହେବୁ ପୁଣି ଏମାନଙ୍କର ରାଜ୍ୟ ମଧ୍ୟ ଉପକୃତ ହବ ତେଣୁକରି ଆଉ ସରକାର ଏହି କ୍ଷେତ୍ରରେ ଅଧିକ ମନଯୋଗୀ ହେଲେ ଆମେମାନେ ବହୁତ ଆଉ ଉପକୃତ ହେଇଥାନ୍ତୁ ପୁଣି ଆମମାନେ ମଧ୍ୟ ଆଉ ଖୁସି ହେଇଥାନ୍ତୁ ତାହା ହିଁ ଆମମାନଙ୍କର ପ୍ରାର୍ଥନା ଆଉ କାମନା